ମୁଁ ଘରେ ମୁଖ୍ୟତଃ ବହୁତ ପ୍ରକାର ପାନୀୟ ତିଆରି କରେ ସେଗୁଡ଼ିକ ହେଲା ବେଲ ପଣା ଆଖୁ ପଣା ଲେମ୍ବୁ ସର୍ବ ତରଭୁଜ ପାଣି ଇତ୍ୟାଦି ତିଆରି କରିଥାଏ ଆଉ ଏଟା ପିଇବା ପାଇଁ ବହୁତ ଭଲ ଲାଗେ ଦେହ ପାଇଁ ବହୁତ ଭଲ ଲାଗେ ଆମ ଘରେ ସମସ୍ତେ ଆମେ ପିଇଥାଉ ଛୋଟରୁ ବଡ଼ ପର୍ଯ୍ୟନ୍ତ ଏଟା ପିଇବା ଦ୍ୱାରା ଶରୀର ଠିକ୍ ରହେ କିଛି ରୋଗ ବି ହୁଏ ନାହିଁ ଆମେ ସମସ୍ତେ ଘରେ ଏଇଟା ତିଆରି କରି ପିଇଥାଉ ଆଉ ଏଇଟା ତିଆରି କରିବା ପାଇଁ ହେଲେ ଆମକୁ ତରଭୁଜ ବେଲ ଲେମ୍ବୁ ଚିନି ଲୁଣ ଏସବୁ ସର୍ବତ ସର୍ବତ କରିବା ପାଇଁ ଏସବୁ ସାମଗ୍ରୀ ଦରକାର ତ ଏଇଟା ଏଗୁଡ଼ିକ ହେଲେ ଆମେ ସର୍ବତ ସବୁପ୍ରକାର ସର୍ବତ ତିଆରି କରିପାରିବା